ହ୍ୟାଲୋ ମୁଁ ରଣପୁରରୁ ବାସନ୍ତୀ କହୁଛି ଆପଣ ପ୍ରିୟା ହୋଟେଲ୍ରୁ କହୁଛନ୍ତି ତ ମୋ ପୁଅର ଜନ୍ମଦିନ ଅଛି ମୋର କିଛି ଭେଜ୍ ବିରିୟାନୀ ଏବଂ ଚିଲ୍ଲି ଚିକେନ୍ ମୋର ଭେଜ୍ ବିରିୟାନୀ ଦଶ ପ୍ଳେଟ୍ ଏବଂ ଚିଲ୍ଲି ଚିକେନ୍ ଦଶ ପ୍ଳେଟ୍ ଦରକାର ମୋର କାମ ହେଉଛି ବାଇଶ ତାରିଖ ଦିନ ମୋର ଅଛି ଦିନ ଦଶଟା ବେଳକୁ ଆପଣ ପହଁଞ୍ଚେଇ ଦେବେ ତ କିଛି ଅଫର୍ ଅଛି ନା ନାଇଁ ମୁଁ ଏତେ ଜିନିଷ ନେବି ମୋର ଅଫର୍ ଅଛି ତ ଆଜ୍ଞା ଆଜ୍ଞା